ଅଟୋ ମିଳିବ କି ଏଠି ମୁଁ ଅନୁଗୁଳ ଯାଇଥାନ୍ତି କେତେ ଅଟୋ ନେବେ ଛଅଶହ ଟଙ୍କା ନାହିଁମ ପାଞ୍ଚଦିନ ତଳେ ଯାଇଥିଲି ପାଞ୍ଚଶହ ଟଙ୍କା ନାହିଁ ଏତିକି ହେବନି ହେଉ ଆଉ ପଚାଶ ଟଙ୍କା ଦେବି ତା'ହେଲେ ହେଉ ଚାଲନ୍ତୁ ମୋର ଏଗାର ଟାରେ ଟ୍ରେନ ସମୟ ମୋତେ ଦି ଆସି ବାର ଟାରେ ପହଞ୍ଚିବାକୁ ପଡ଼ିବ ମୋତେ ଶୀଘ୍ର ନେଇକି ଯାଆନ୍ତୁ ଛାଡ଼ିଦେବେ ମୁଁ ଟ୍ରେନରେ ଯିବି